ଯେତେବେଳେ ଆମେ ଭଲ ପ୍ରଜାତିର ବା ପଶୁମାନଙ୍କୁ ଆଣିବା ପାଇଁ ଆମେ ଚିହ୍ନଟ କରୁ ସେତେବେଳେ ଆମେ ତା'ର କିଛି ପରୀକ୍ଷା କରିଥାଉ ମାନେ ତା'ଶରୀରର କିଛିଟା ପରୀକ୍ଷା କରିଥାଉ ଏବଂ ତା'ର ମା'ମାନେ ସେଇ ଯେଉଁ ପଶୁର ମା'ଟି କେମିତି ତାକୁ ଆମେ ଦେଖିଥାଉ କାରଣ ମା' ଯେମିତି ହୁଏ ତାଙ୍କର ପିଲାମାନେ ମଧ୍ୟ ସେମିତି ହୋଇଥାନ୍ତି ସେଇଟାକୁ ଦେଖିଥାଉ ଯଦି ସିଏ ଭଲ ତା'ହେଲେ ତା'ପିଲାଟି ଭଲ ଯଦି ସିଏ ଖରାପ ତା'ପିଲାଟି ଖରାପ ଏବଂ ତା'ର ଶରୀରରେ ଯେଉଁ ସବୁ ପରୀକ୍ଷା ଅଛି ସେଇଟା ଆମେ ଦେଖିକି ମଧ୍ୟ ଜାଣିଥାଉ ଯେ ଏଇଟା କ'ଣ ଭଲ ସେଇଟା ତ ଡ଼କ୍ଟର ଡ଼ାକ୍ତରମାନଙ୍କୁ ଦେଖାଇକି ଆମେ ଜାଣିଥାଉ ଆଉ ସୁସ୍ଥ ପଶୁର ଯେଉଁ ଲକ୍ଷଣ ମୁଁ ଯଦି କହିବି ତା'ହେଲେ ସୁସ୍ଥ ପଶୁର ଲକ୍ଷଣ ରୂପରେ ମୁଁ ଆପଣମାନଙ୍କୁ ଗୋଟେ ଲକ୍ଷଣ କହିପାରୁ କହିବି ଯେ ସୁସ୍ଥ ପଶୁ ବହୁତ ଅଳସୁଆ ହେଇନଥିବ ସେ ସବୁବେଳେ ଚଲାବୁଲା ବେଶୀ କରୁଥିବ

ଏଇସବୁ ସୁସ୍ଥ ପଶୁର ଲକ୍ଷଣ ଏବଂ ସୁସ୍ଥ ପଶୁର ଲକ୍ଷଣ ମଧ୍ୟ ସେ ଭଲ କ୍ଷୀର ଦେଉଥିବ ମାନେ ଧର ଗାଈ ଆମେ କଥା କହିବା ପଶୁ ଭିତରେ ଗାଈ ସିଏ ଭଲ କ୍ଷୀର ଦେଉଥିବ ସିଏ ବି ଗୋଟେ ସୁସ୍ଥ ପ୍ରାଣୀର ଲକ୍ଷଣ ଯଦି କମ କ୍ଷୀର ଦଉଛି ତା'ହେଲେ ତାକୁ କିଛିଟା ରୋଗରେ ସେ ଆକ୍ରାନ୍ତିତ ଆଉ ଯଦି ଆମକୁ ଅଧିକ ଏଇ ବିଷୟରେ ବୁଝିବାକୁ ଥାଏ ଆମେ ଡାକ୍ତରଙ୍କ ପରାମର୍ଶ ନେଇଥାଉ